ମୁଁ ଦଶ ଦିନ ତଳେ ଗୋଟିଏ କୁର୍ତ୍ତୀ କିଣିଥିଲି କୁର୍ତ୍ତୀଟି ଗ ଗୋଲାପି ରଙ୍ଗର ଥିଲା ଏବଂ କଟନ୍ କପଡ଼ା ହୋଇଥିଲା ଏହାର ରଙ୍ଗ ମୋତେ ଭଲ ମାନୁଛି ବୋଲି ମୋ ସାଙ୍ଗମାନେ କହୁଛନ୍ତି କୁର୍ତ୍ତୀଟା କମ ମୂଲ୍ୟର ହୋଇଥିଲେ ମଧ୍ୟ ଏହା ଅଧିକ ଦାମିକା ପରି ଜଣାପଡ଼ୁଛି ଏହା ମଧ୍ୟ ଖରାଦିନେ ପିନ୍ଧିବା ପାଇଁ ବହୁତ ହାଲ୍କା ଲାଗୁଛି ଏହି ଡ୍ରେସ୍ ଟି ବହୁତ ଦିନ ଯିବ ବୋଲି ମୋର ଆଶା ଅଛି ଏହାକୁ ମଧ୍ୟ ମୁଁ ମନ୍ଦିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିନ୍ଧିପାରିବି ସବୁ ଡ୍ରେସ୍ ଠାରୁ ଏହି ଡ୍ରେସ୍ ଟା ବହୁତ ଭଲ ଲାଗୁଛି